ଯେତେବେଳେ ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରାଯାଏ ସେତେବେଳେ ସାଧାରଣ ଭୁଲ ହେବା ସ୍ଵଭାବିକ ଏବଂ ସେହି ଭୁଲକୁ ସୁଧାରିବା ପାଇଁ ଆମକୁ ବାରମ୍ବାର ସେହି ଚିତ୍ରକୁ ଚେଷ୍ଟା କରି ଭଲ କରିବାକୁ ଚେଷ୍ଟା କରିବାକୁ ପଡ଼ିବ ଏବଂ ତାକୁ ଭଲ କରିବା ପାଇଁ ଆମକୁ ଲଗାତାର କମ୍ସେକମ୍ ଦିନକୁ ପନ୍ଦରରୁ ଷୋହଳଥର ତ ଟ୍ରାଏ କରିବାକୁ ପଡ଼ିବ